ଆମ ରାଜ୍ୟ ହେଉଛି ଓଡ଼ିଶା ଆମ ରାଜ୍ୟର ପରିବହନର ଗୁଣବର୍ତ୍ତା ଅନେକ ଭଲ ଆମେ ଆମେ ଭାବୁଛୁ କି ଆମ ଭାରତର ଯାତ୍ରା ସୁଲଭ ଏବଂ ସବୁ କିଛି କମ୍ ପଇସାରେ ହେଇଯାଏ ଯେମିତିକି ପୁରୀ ଗଲାବେଳେ ଟ୍ରେନ୍ରେ ଗଲେ ଜଲ୍ଦି ଟିକେଟ୍ କାଟିଲେ କମ୍ ପଇସାରେ ହେଇଯାଏ ଏବଂ ଲେଟ୍ରେ ଟିକେଟ୍ କାଟିଲେ ଟିକେ ବେଶୀ ପଇସା ନିଅନ୍ତି ତେଣୁ ଆମକୁ ଅନେକ ଜଲ୍ଦି କିଛି ଦିନ ଆଗରୁ ଟିକେଟ୍ କାଟିବା ଦରକାର ଆମେ ଯଦି ଏଠୁ ପରିଚାଳିତ ଆମ ଗାଁ'ରୁ ବସ୍ ଯାଇ ସେଠିରେ ଯାଏଁ ଯାଇ ହେବ ତା'ପରେ ଏବେ ତ ଲକ୍ଷ୍ମୀ ବସ୍ ଚାଲିଛି ତା'ଦେହରେ ଆମେ ଅତି କମ୍ ପଇସାରେ ଆମେ ଆମର ଷ୍ଟେସନ୍ ଯାଏଁ ଯାଇପାରିବୁ ସେଠିକି ଗଲା ପରେ ଆମେ ଆମର ଆଗରୁ ଯଦି ଟିକେଟ୍ କାଟିଥାଉ ତ କମ୍ ପଇସାରେ ହେଇଯାଏ ନହେଲେ ସେଠାରେ ଯାଇକରି ସାଙ୍ଗେ ସାଙ୍ଗେ ଟିକେଟ୍ କାଟିଲେ ଦୁଇଶହ ପଚାଶ ଟଙ୍କା ଟିକେଟ୍ ନେବ ସେଠାରୁ ସେଠାରେ ରାତିରେ ବସିଲେ ଆମେ ସକାଳକୁ ପୁରୀରେ ପହଞ୍ଚି ଯାଇଥାଉ ଟ୍ରେନ୍ର ଯାତ୍ରା ଅନେକ ଭଲ ଯେମିତିକି ବହୁତ ଆନନ୍ଦଦାୟକ ହେଇଥାଏ ମୋତେ ବୁଲିବା ପାଇଁ ବହୁତ ଭଲ ଲାଗେ ଯେମିତିକି ପୁରୀ ହେଉ କୋଣାର୍କ ହେଉ ସେଠାକୁ ପହଞ୍ଚିଲା ପରେ ବହୁତ ଦର୍ଶନୀୟ ସ୍ଥାନ ଅଛି ପୁରୀ କୋଣାର୍କ ଚନ୍ଦ୍ରଭାଗା ଅନେକ ସ୍ଥାନ ଅଛି ଆପଣ ସେଠାରେ ଷ୍ଟେସନ୍ ପହଞ୍ଚିଲା ପରେ ଆପଣ ସେଠାରେ ବସ୍ ଧରି କିମ୍ବା ଅଟୋ ସାହାଯ୍ୟରେ କୌଣସି ସ୍ଥାନକୁ ଆପଣ ଯାଇପାରିବେ ଏବଂ ଆପଣ ଦର୍ଶନୀୟ ସ୍ଥାନ ଦେଖିପାରିବେ ଆମ ଓଡ଼ିଶାର ସମସ୍ତ ଭଲ ଦର୍ଶନୀୟ ସ୍ଥାନ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ସେଠାରେ ସେଠାକୁ ଓଡ଼ିଶାର ଲୋକମାନେ ଯିବା ପାଇଁ ବହୁତ ଭଲ ପାଆନ୍ତି ଏବଂ ସେଠାରେ ମହାପ୍ରଭୁ ଜଗନ୍ନାଥ ରୁହନ୍ତି